ଆଦିବାସୀମାନେ ଆଦିବାସୀମାନେ ଜଙ୍ଗଲକୁ ଯାଇ ଜଙ୍ଗଲରୁ ବିଭିନ୍ନ ଦ୍ରବ୍ୟ ଆଣି ସେମାନେ ଜଙ୍ଗଜାତ ଦ୍ରବ୍ୟରେ ବହୁତ ଜିନିଷ ତିଆରି କରନ୍ତି ଯେମିତିକି ସେ ଭିତରୁ ହେଲା ଗୋଟେ ବାଉଁଶ ବାଉଁଶରେ ସେମାନେ ତିଆରି କରିଥାନ୍ତି ବିଭିନ୍ନପ୍ରକାର ଜିନିଷ ତିଆରି କରିଥାନ୍ତି ଯେମିତିକି ହେଲା ବାଉଁଶର ପଟି ତିଆରି କରନ୍ତି ଟୋକେଇ ବାଉଁଶରେ ଟୋକେଇ ମଧ୍ୟ ସେଥିରେ ତିଆରି କରନ୍ତି ତା'ପରେ ବାଉଁଶକୁ ଇଏ କରିକିରି ଆହୁରି ବିଭିନ୍ନ ଜିନିଷ ସେଥିରେ ବିଭିନ୍ନ ସୁନ୍ଦର ସୁନ୍ଦର ଜିନିଷ ତିଆରି କରିଥାନ୍ତି ଯେମିତି ଆଉ ସେଇଟା ନେଇକିରି ସେମାନେ ତାଙ୍କର ଗୁଜୁରାଣ ବି ମେଣ୍ଟାଇଥାନ୍ତି ବିଭିନ୍ନ ଆଦିବାସୀ ଲୋକଙ୍କର ସେଇଟା ହେଉଛି ତାଙ୍କର ନିଜର ନୀତିଦିନିଆ ବେଉସା ମଧ୍ୟ ହୋଇଥାଏ ଆଉ ସେମାନେ ସେଇଟାରୁ ସେମାନେ ନିଜର ରୋଜଗାର ମେଣ୍ଟାଇଥାନ୍ତି